ମୁଁ ଆମର ଏ ଅଞ୍ଚଳରେ କ୍ରୀଡ଼ାକ୍ଷେତ୍ର ଦ୍ଵାରା ପରିଚାଳିତ ସ୍ଵାସ୍ଥ୍ୟ ଫିଟନେସ୍ରେ କେବେ ଯୋଗଦେଇ ନାହିଁ କିନ୍ତୁ କଲ୍ୟାଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛି ପ୍ରାୟ ଯୁବପିଢ଼ିମାନେ ଏଥିପ୍ରତି ଧ୍ୟାନ ଦେବା ଦରକାର ସେମାନେ କ୍ରୀଡ଼ା କସରତ କଲେ ନିଜର ମାନସିକ ଭାରାକ୍ରାନ୍ତରୁ ମୁକ୍ତି ପାଇବେ ରକ୍ତ ସଞ୍ଚାଳନ ହେବ ଏବଂ ସବୁପ୍ରକାର ମାନସିକ ଦୁଶ୍ଚିନ୍ତାରୁ ରୋଗମୁକ୍ତ ହେବେ